ମୁଁ ଗୋଟେ ଶାଢ଼ୀ ଡେଲିଭରି ଅର୍ଡ଼ର କରିଥିଲି ଡେଲିଭରି ବାଲା ଆସିଥିଲେ ଦେବାକୁ ସେ ଶିବ ମନ୍ଦିର ପାଖରେ ରହିଲେ ଆଉ ଆମର ତ କେହିନାହାଁନ୍ତି ଆଣିବା ପାଇଁ ଯାଇଁ ମୁଁ ଫୋନ କଲି ଆମ ଘର ପାଖରେ ଟିକେ ଆଣିକି ଦେଇ ଦିଅନ୍ତୁ ସେ କହିଲେ ନା ନା ଯାଇ ହେବନି ଆଉ ଆମର ତ ଛୋଟ ଛୁଆ କିଏ ଘରେ ଗାର୍ଡ଼ିଅନ୍ କେହି ରହୁନାହାଁନ୍ତି କିଏ କେମିତି ଆଣିକି ଦେବେ ଆଉ ସେ କହିଲେ ନ ହେଲେ ମୁଁ ପଳାଇବି ଆଉ ମୁଁ ସେଠୁ ଡେଲିଭରି ଵାଲାଙ୍କ ପାଖକୁ ଫୋନ କଲି ଆଉ ଆପଣ ଯେଉଁ ବ୍ୟକ୍ତିମାନଙ୍କୁ ଡେଲିଭରି କରିବା ପାଇଁ ପଠାଉଛନ୍ତି ସେମାନେ ହେଉଛି ଘର ତାଙ୍କ ସେମାନଙ୍କୁ କୁହନ୍ତୁ ଯାହାର ଅସୁବିଧା ଅଛି ସିଏ ଫୋନ କରଛନ୍ତି ଟିକେ ଘର ପାଖରେ ନେଇକି ଦେବା ପାଇଁ ଆଉ ଚାରି ହାତ ଚାଲିଗଲେ କ'ଣ ଅସୁବିଧା ହେବ ଆଉ ଯାହାର କେହି ଲୋକ ନାହାଁନ୍ତି କି ଛୁଆ ନାହାଁନ୍ତି ସେ ତା'ହେଲେ କ'ଣ ନୂଆବୋହୂ ଗୁଡ଼ା ଆସିକି ବାହାରୁ ନେଇପାରିବେ କି ଆଉ ସେମାନଙ୍କୁ ଟିକେ କୁହ ଟିକେ ଭଲ ବ୍ୟବହାର କରିବେ ଏମିତି ରାଗିବେନି ରାଗିନେ ତୁମର ବେପାର ହେବ କେମିତି ଆଉ ସେଇଆ ଅନୁରୋଧ କରିବା ପାଇଁ ମୁଁ ଡେଲିଭରି ବାଲାଙ୍କ କତିକି ଫୋନ କଲି ମୁଁ କହିଲି ଯେଉଁମାନଙ୍କୁ କଥା ହେଉଛ ତାଙ୍କୁ ଟିକେ ଭଲ ସେ ବୁଝାଇକି ପଠାଅ ଗାଁ ଗାଉଁଲି ଜାଗାରେ କାହାର ସୁବିଧା ଅସୁବିଧା ଥିବ ଆଉ ଯିଏ ଯଦି କହିବେ ନେଇ ଟିକେ ପାଖରେ ଦେଇ ଦେବେ ଦେଇ ଦେଲେ କ'ଣ ହବ କେତେକ ସମୟ ଯିବ ନା କଷ୍ଟ ହବ